ହ୍ୟାଲୋ ହ୍ୟାଲୋ ଆପଣଙ୍କ ନମ୍ବରଟା ମୋ ପାଖରେ ଥିଲା ଆପଣ ମୋର ଟିକିଏ ଜରୁରୀ ଥିଲା ଅଟୋ ଯିବାର ଥିଲା ଟିକିଏ ଜାଗାକୁ ମୁଁ ଟିକିଏ ଯାଇଥାନ୍ତି ଏଇଠୁ ଜରିଆ ଟିକିଏ କମାଉନାହାନ୍ତି ମୋର ଟିକିଏ ଜଲ୍ଦି ଯିବାର ଥିଲା ମୋର ମାନେ ଆଉ ଟିକିଏ କମାନ୍ତୁ ରେଟ୍ ହେ ଏତେ କମ ରଖୁନା ଅଢ଼େଇଶହ ଅଢ଼େଇଶହ ନାଇଁ ନାଇଁ ମୋର ମୁଁ ଟିକିଏ ଜ ମାନେ ମୋର ଟିକିଏ ଜରୁରୀ କାମ ଥିଲା ମୁଁ ଟିକିଏ ଯାଇଥାନ୍ତି ତ ଟିକିଏ ଅଢ଼େଇଶହ ନେଉନା ଅଢ଼େଇଶହ ଏଇଠୁ ମୁଁ ତଥାପି ମୋର ଅଢ଼େଇଶହ ମୋର ଟିକିଏ ଦରକାର ଥିଲା ଅରଜେଣ୍ଟ ଥିଲା ତ ସେଥିଲାଗି ଅଢ଼େଇଶହ ଟଙ୍କା ନେଉନାହାଁନ୍ତି ଇଏ ତିନିଶହ ପଚାଶ ଏଇ ଅଳ୍ପ ବାଟ ଯିବି ବା ଦଶ କିଲୋମିଟର ଆଉ ଏ ସି ଲାଗିଛି ଏ ସି ଲାଗିଛି ମୁଁ ତା' ବୋଲି ଅଢ଼େଇଶହ ନେଉନାହାନ୍ତି ଅଢ଼େଇଶହରେ ମୋର ଗୋଟେ ଅରଜେଣ୍ଟ ଥିଲା ଅଢ଼େଇଶହ ନେଉନାହାଁନ୍ତି ଦୁଇଶହ ଅଶୀ ନଉନ ତିନିଶହ ଚଳିବ ତିନିଶହ ଏଇଟା ଲାଷ୍ଟ ତିନିଶହ ତିନିଶହ ନେଉନାହାନ୍ତି ତିନିଶହ ମୋର ଟିକିଏ ଅରଜେଣ୍ଟ ଥିଲା ତିନିଶହ ମୋ ପାଖରେ ଏବେ ଅଛି ଆଭେଲେବୁଲ୍ ଅଛି ତ ଚାରିଶହ ମୋ ପାଖରେ ଏବେ ମୁଁ ଏବେ ମୋ ପାଖରେ ଏବେ ଚାରିଶହ ଅଛି ମୋର ଟିକିଏ ଅରଜେଣ୍ଟ ଅଛି ତିନିଶହ ପରେ ଆଉ ପଚାଶ ଟଙ୍କା ନେଇକି ଯିବି ପଚାଶ ମୋର ଟିକିଏ ଅରଜେଣ୍ଟ କାମ ଅଛି ମୁଁ କହୁଛି ପଛରେ ଫୋନ୍ ପେ'ରେ ଫୋନ୍ ପେ'ରେ ପଛେ ପଇସା ଦେଇଦେବି ହେଉ ଆଉ ତିନ ତିନଶହ ପଚାଶ ହେଉ ଆଉ ତିନିଶହ ପଚାଶ ହେଉ ହେଉ ହେଉ ହେଉ ହେଉ ହେଉ ହେଉ ହେଉ